ମୁଁ କ୍ରିକେଟ୍ ଖେଳିବା ପାଇଁ ବହୁତ ପସନ୍ଦ କରେ କାରଣ ଏହି ଖେଳରେ ମୁଁ ମୋ ସାଙ୍ଗସାଥିମାନଙ୍କୁ ଧରି ଖେଳେ ଓ ସମସ୍ତେ ମିଶିକି ଖେଳୁ ଏବଂ ଏହି ଖେଳ ଆମ ଲୋକପ୍ରିୟତା ହାସଲ କରିଛି ଏହି ଖେଳ ଆମ ଗାଁରୁ ବହୁତ ସମସ୍ତେ ଖେଳନ୍ତି ଏବଂ ଏହି ଖେଳରେ ଯେଉଁ ଏଗାର ଜଣ ପ୍ଲେୟାର ରୁହନ୍ତି ଏହି ଖେଳକୁ ଆମେ ସନ୍ଧ୍ୟା ଚାରିଟାରେ ଖେଳୁ ଏବଂ ସନ୍ଧ୍ୟା ଛଅଟାରେ ଶେଷ କରିଦେଉ ଏଇ କାଳେ ବହୁତ ମଜା ଆସିଥାଏ ଜଣେ ବଲ ଭୋଗ ଜଣେ ବ୍ୟାଟିଂ କରୁଥିବ ତା' ପଛରେ ୱିକେଟ୍ ଥିବ ଆଉ ଜଣେ କିପର୍ ଜଗିଥିବ ବହୁତ ମଜା ଲାଗେ ବହୁତ ଆନନ୍ଦ ଅନୁଭୂତ ହୁଏ ଏହି ଏହି ଖେଳ ଦ୍ୱାରା ଆମେ ଗାଁ ଗାଁ ମଧ୍ୟରେ ମଧ୍ୟ ଖେଳ କରିଥାଉ ଏବଂ ସେହି ଖେଳର ବହୁତ ଆନନ୍ଦ ନେଇଥାଉ ଆମେ ଏହି ଖେଳ ଏହି ଖେଳ ପ୍ରତି ବହୁତ ପ୍ରଭାବିତ କି ବର୍ତ୍ତମାନ ଆମ ଦେଶରେ ମଧ୍ୟ ଏହି ଖେଳକୁ ଆଇ ପି ଏଲ୍ ନାମରେ ଖେଳାଯାଉଛି ସେହି ଖେଳକୁ ଦେଖି ମଧ୍ୟ ଆମେ ବହୁତ ପ୍ରଭାବିତ କ୍ରିକେଟ୍ ଖେଳୁ ଦିନ ରାତି ଆମେ ଭାବିଥାଉ କି କେତେବେଳେ ସମୟ ମିଳିଲେ ଫ୍ରି ହେଲେ ଆମେ ଯାଇକି କ୍ରିକେଟ୍ ଖେଳିବୁ ଏବଂ ଏହି ଖେଳ ଏହିପରି ଭାବେ ଆମ ଦେଶରେ ଫଳିଯାଇଛି ଯେଉଁଠି ଦେଖିବ ସେଇଠି କ୍ରିକେଟ୍ ଖେଳ ଆମେ କ୍ରିକେଟ୍ ଖେଳରେ ଗୋଟିଏ ବଲ୍ ଗୋଟିଏ ବ୍ୟାଟ୍ ଏବଂ ତିନୋଟି ୱିକେଟ୍ରେ ଖେଳୁ ଏହି ଏହି ଖେଳରେ କ୍ରିକେଟ୍ ବହୁତ ମଜା ଆସେ ଏହି ଖେଳରେ ଏଗାର ଜଣ ପ୍ଲେୟାର୍ ଏଗାର ଜଣ ପ୍ଲେୟାର୍ ମଧ୍ୟରେ ଆମେ ଗାଁ ଗାଁ ଭିତରେ ହିଁ ଖେଳୁ ଏବଂ ସାଙ୍ଗସାଥି ମଧ୍ୟ ଖେଳିଲେ ଇଏ ବ୍ୟାଟିଂ କରିବ ସିଏ ବ୍ୟାଟିଂ କରିବ ବୋଲି ଝଗଡ଼ା ହୋଇଥାଏ ଏହି ଗେମ୍ରେ ବହୁତ ଅନୁଭୂତ ହୁଏ ଆନନ୍ଦ ଅନୁଭୂତ ହୁଏ ଏହି କ୍ରିକେଟ୍ ଖେଳରେ ସମସ୍ତେ ବ୍ୟାଟିଂ ପାଇବା ପାଇଁ ଏବଂ ବୋଲିଂ କରିବା ପାଇଁ ସମସ୍ତେ ଉତ୍ସାହିତ ଥାଆନ୍ତି ଏବଂ ଆମ ସମସ୍ତେ ଆନନ୍ଦ ଅନୁଭୂତ କରନ୍ତି ଏହି ଗେମ୍ ଖେଳିବାକୁ ଦିନରାତି ପାଗଳ ହେଇଯାଉଛନ୍ତି ଏହି ଗେମ୍ରେ ମୁଁ ବହୁତ ଆନନ୍ଦ ଲାଗେ ଓ ଝାଳ ମଧ୍ୟ ହୋଇଥାଏ ଯାହା କୁସ୍ତି କସରତ ମଧ୍ୟ ମୁଁ ବହୁତ ବଡ଼କୁ ଯାଏ ଏବଂ ଏହି ଗେମ୍ କ୍ରିକେଟ୍ ଖେଳିବା ଆମେ ପିଲାବେଳୁ ଖେଳି ଆସୁଛୁ କ୍ରିକେଟ୍ ମଧ୍ୟ କ୍ରିକେଟ୍ ପ୍ରତି ଭଲ ପାଇବା ଆମର ବହୁତ ଜାରି ରହିବ ଏବଂ ଏହି ଖେଳକୁ ଆମେ ସବୁବେଳେ ସବୁଦିନ ରାତି ଖେଳିବାକୁ ଚାହୁଁଛୁ କିନ୍ତୁ ସମୟ ବଢ଼ିବା ସହିତ ରାତ୍ର ମଧ୍ୟ ହୋଇଯାଏ ସେଥିରେ ଆମ ବାଧ୍ୟରେ ଆମେ ଘରକୁ ଫେରୁ ଆମେ ଦିନକୁ ଦୁଇ ତିନୋଟି ମ୍ୟାଚ୍ ମଧ୍ୟ କରିଦେଉ ଦୁଇ ତିନୋଟି ମ୍ୟାଚ୍ ଖେଳି ସାରିବା ପରେ ଆମେ ଘରକୁ ଆସୁ ଏବଂ ଏହି ଏହି ଦୁଇ ତିନୋଟି ମ୍ୟାଚ୍ରେ ବହୁତ ସଫଳତା ଆମେ ହାସଲ କରୁ କେଉଁ ଟିମ୍ ଜିତିଲା କେଉଁ ଟିମ୍ ହେଲା ସେଇଟା ମଧ୍ୟ ନିର୍ଣ୍ଣୟ କରିଥାଉ ଏହି ଟିମ୍ ଆମକୁ ବହୁତ ସଫଳତା ହାସଲ କରିଥାଏ